ହ୍ୟାଲୋ ସାର୍ ନମସ୍କାର ମୁଁ ରଶ୍ମିତା ମଲ୍ଲିକ ଦୂତୀପଡ଼ାରୁ କହୁଥିଲି ସାର୍ ଆପଣ ଟ୍ରାଭେଲିଂ ଏଜେନ୍ସିରୁ କହୁଛନ୍ତି କି ତ ଆମେ ଗତଥର ଯାଇଥିଲୁ ଡ଼ିସେମ୍ବର ବାଇଶରେ ତ ଆଉ ଥରେ ଯିବାକୁ ଚାହୁଁଛୁ ତେଣୁ ଆପଣଙ୍କ ଏଜେନ୍ସିରୁ ଗାଡ଼ି ନେବାକୁ ଚାହୁଁଛୁ ଯେଉଁ ଗାଡ଼ିଟା ନେଇଥିଲୁ ସେ ଗାଡ଼ିବି ଭଲ ଥିଲା ଆଉ ଡ୍ରାଇଭର ବି ଭଲ ଥିଲେ ସାର୍ ତ ଆଉ ଥରେ ଆମେ ଆମ ପରିବାର ଫ୍ୟାମିଲି ସାଙ୍ଗରେ ଯିବାକୁ ଚାହୁଁଛୁ ଆଉ ଗତ ଥର ଯାତ୍ରାଟା ତ ବହୁତ ଭଲ ଥିଲା ପୁରୀର ଚାରି ଆଡ଼େ ସିଏ ବୁଲାଇଥିଲେ ଆଉ ଭଲ ହୋଟେଲରେ ବି ଖୁଆଇଥିଲେ ତ ସେଥିପାଇଁ ଆମେ ଆଉ ଥରେ ଆପଣଙ୍କ ଏଜେନ୍ସିରୁ ଗାଡ଼ି ନେବାକୁ ଚାହୁଁଛୁ ଆଉ ତ ଆପଣ ଯଦି ଗାଡ଼ିଟା ପଠାଇ ଦିଅନ୍ତେ ତା'ହେଲେ ଭଲ ହୁଅନ୍ତା ତ କୁହନ୍ତୁ କେବେ କ'ଣ ଗାଡ଼ିଟା ପଠାଇବେ କି କ'ଣ ବୁକ୍ କରିବାକୁ ପଡ଼ିବ ତ ଯଦି କହିବେ ବୋଇଲେ ଆମେ ସଙ୍ଗେସଙ୍ଗେ ସାର୍ ବୁକ୍ କରିଦେବୁ ଆଉ ତ ଆପଣ ଆମକୁ ଟିକିଏ ସାହାଯ୍ୟ କଲେ ଭଲ ହୁଅନ୍ତା ଆଉ